ପଶୁମାନଙ୍କର ଚରିବାର ଲାଗି ସବୁଜ ଘାସ ଏଠି ବର୍ତ୍ତମାନ ନାଇଁନ ସବୁ ଲୋକମାନେ ସେ ପଡ଼ିଆକେ ଚାଷ କରିକରି ସବୁ ଧାନ ଚାଷ କରିକରି ଖାଉଛନ୍ତି ଆଉ ପଶୁ ପକ୍ଷୀମାନେ ଯେଉଁଟା ଖାଇବାର ଲାଗି ଘାସ ଯେଉଁଟା ଅଛି ସେଇଟା ବର୍ତ୍ତମାନ ଲୁପ୍ତ ହୋଇଗଲାଣି ଆର୍ ଯେତିକି ଅଛନ୍ତି ବି ଗାଈ ବଳଦ ସେ ଗାଈ ବଳଦ ମାନେ ଚରା ବୁଲା କରୁଛନ୍ତି ଇଆଡ଼େ ସିଆଡ଼େ ବୁଲିବାର ଲାଗି ଯାଉଛନ୍ତି ଯେନେ ଯାହା ପାଉଛନ୍ତି ଖାଇଦେଉଛନ୍ତି ଆର୍ ପାଣି ମଧ୍ୟ ପିଇବାର୍ ଲାଗି ଠିକ୍ରେ ନାହିଁ ପାଇପାରୁଛନ୍ତି ଡ୍ରେନ୍ର ପାଣି ପିଇଦେଉଛନ୍ତି ଯେନେ ମଇଲା ପାଣି ଜମିଥିବ ସେଇଟା ବି ପିଇଦେଉଛନ୍ତି ପ୍ଲାଷ୍ଟିକ୍ ବାହାରେ ଯେଉଁଟା ପକାଇଦେଉଛନ୍ତି ସେଇଟା ଖାଉଛନ୍ତି ଆର୍ ସେଇଟା ଖାଇବା ଦ୍ଵାରା ଜରି ବୁଟି ଖାଇବାର ଦ୍ଵାରା ତାଙ୍କର ପେଟରେ ବିଭିନ୍ନ ପ୍ରକାର ରୋଗ ହେଉଛି ଆର୍ ସେ ରୋଗରେ କେତେ ମରି ଯାଉଛନ୍ତି ତାହାକୁ ସେବା କରିବାର ଲାଗି ଲୋକ ନାହିଁ ଆର୍ ତାଙ୍କର ପ୍ରତି ସରକାର ଟିକେ ଧ୍ୟାନ ନାହିଁ ଦେବାର ସେଇଟା ଧ୍ୟାନ ଦେଲେ ବହୁତ ବଢ଼ିଆ ହୁଅନ୍ତା ପଶୁମାନେ କହି ବି ନାହିଁ ପାରିବାର ଏହିସବୁ ଅସୁବିଧା ମାନେ ହେଉଛି ପରିବର୍ତ୍ତନ ବର୍ତ୍ତମାନ ଏବେ କିଛି ବି ନାହିଁ ହୋଇପାରିବାର